ବୌଦ୍ଧ୍ ଜିଲ୍ଲା ଗୁଟେ ପଛୁଆ ଆର୍ ଗରିବ୍ ଜିଲ୍ଲା ସର୍କାର୍ ଯଦି ବୌଦ୍ଧ୍ ଜିଲ୍ଲାରେ କିଛି ଅନୁଦାନ୍ ନାଇଁ ଦେତେ ବୋଲେ ବୌଦ୍ଧ୍ ଜିଲ୍ଲା ଆହୁରି ପଛୁଆ ଜିଲ୍ଲା ହେଇଜାଏତା ଇ ସରକାର୍ କିଛି ପଦକ୍ଷେପ ନଉଚନ୍ ବୋଲିକିରି ବୌଦ୍ଧ୍ ଜିଲ୍ଲାରେ ସାମଗ୍ରିକ ବିକାଶ୍ ଆର୍ ଅବିବୃଦ୍ଧି ଘଟିଛେ ଯେନ୍ଟାକି ସର୍କାର୍ ପଦକ୍ଷେପ ନେଇଚନ୍ ଶିକ୍ଷା ଉପରେ ପ୍ରତି ଗାଁରେ ଗୁଟେ ଗୁଟେ ସ୍କୁଲ୍ ଆର୍ ଏକ୍ରୁ ଆଠ୍ ଶ୍ରେଣୀ ତକ୍ ଛୁଆମାନ୍କୁ ମାଗଣାରେ ଖାଏବାର୍ ଲାଗି ଦିଆହେଉଛେ ଡ଼୍ରେସ୍ ବି ଦିଆହଉଛେ ବହିପତ୍ର ବି ଦିଆହଉଛେ ଆର୍ ମିସନ୍ ଶକ୍ତି ଜରିଆରେ ମହିଳାମାନ୍କୁ ଗାଁରେ ଏବେ ସଶକ୍ତିକରଣ କରୁଚନ୍ ସରକାରୀଆ ଲୋନ୍ ଦଉଚନ୍ ସେ ଲୋନ୍ରେ ସେମାନେ ବିଭିନ୍ନପ୍ରକାର ଜିନିଷ ତିଆରି କରିକିରି ବଜାର୍ରେ ବିକୁଚନ୍ ଛେଲି ବେପାର୍ କରୁଚନ୍ ଆଉ ବତକ ରଖୁଚନ୍ କୁକୁଡ଼ା ରଖୁଚନ୍ ଯାହା ଫଳରେ ସେମାନେ କିଛି କିଛି ପଏସାପତର୍ ପାଉଚନ୍ ଇ ସର୍କାର୍ର ନୀତି ଇ ଯେନ୍ ସାମଗ୍ରିକ ବିକାଶ ଘଟିଚେ ଇ ସର୍କାରୀ ପଏସା ଉପ୍ରେ ଆର୍ ସର୍କାର୍ ଯଦି ପଦକ୍ଷେପ ନାଇଁ ନେତେ ବଏଲେ ବୌଦ୍ଧ୍ ଜିଲ୍ଲା ଆହୁରି ଗରିବ୍ ଆର୍ ପଛୁଆ ଜିଲ୍ଲା ହେଇଯାଇତା